ଆମ ଅଞ୍ଚଳରେ ଦେଖିବାକୁ ଗଲେ ଦୌଡ଼ିବା କ୍ଷେତ୍ରରେ ମାନେ ବହୁତ କିଛି ରହିଛି ଯେମିତିକି ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ମାନେ ଯେମିତିକି ଶନିବାର ଦେଖିବାକୁ ଗଲେ ବହୁତ ମାନେ ଶନିବାର ମାନେ ରନିଙ୍ଗ ମାନେ କରିଥାନ୍ତି ଛଅଟାରୁ ସାତଟା ସମୟରେ ସେମାନେ ରନିଙ୍ଗ କରିଥାନ୍ତି ଆଉ ଦୌଡ଼ିବା ସମୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସୁସ୍ଥ ରହିବାରେ କିମ୍ବା କିଭଳି ଭାବରେ ମାନେ ଏକ୍ସରସାଇଜ୍ ମାନେ ଏକ୍ସରସାଇଜ୍ କିଭଳି ଭାବରେ କଲେ ଠିକ୍ ହୋଇପାରିବ ଆଉ କ'ଣ କ'ଣ ମାନେ କ'ଣ କ'ଣ ମାନେ ଖାଇବ ମାନେ ଭଲ ମାନେ ଦେଖିବାକୁ ବଲେ ବାଦାମ ବାଦାମ ହଉ କିମ୍ବା ଅଁଳା ହଉ କିମ୍ବା ଯାହା ବି ଖାଇବା ସୁସ୍ଥ ରହିବ ଦେହ କେମିତି ସୁସ୍ଥ ରହିବ ସେ ଟାଇପ୍ର କରିଥାଏ ଆଉ ଯୋଗ ମଧ୍ୟ ଶିଖାଯାଇଥାଏ ଯୋଗ ଶିଖାଇବା ଦ୍ୱାରା ମଧ୍ୟ ସେମାନଙ୍କର ମନ ସ୍ଥିର ହୋଇଥାଏ ଆଉ ଦୌଡ଼ିବା ଦୌଡ଼ିବାରେ ମଧ୍ୟ ସେମାନଙ୍କୁ ଭଲ ହୋଇଥାଏ ଆଉ ଦୌଡ଼ିବା ସମୟରେ କିଭଳି ଭାବରେ ଷ୍ଟେପ୍ ମାନେ ପାଦରେ ପାଦ ଟୋ ଏଡ଼ି ରଖିକରି ମାନେ ଦୌଡ଼ାଯାଇଥାଏ ବଡ଼ିକୁ କେମିତି ଷ୍ଟ୍ରେନ୍ଥ ସହିତ ରଖିକରି ଦୌଡ଼ା ଯାଇଥାଏ ଆଉ ସେଇଭଳି ଭାବରେ କରାଯାଇଥାଏ ଆଉ ସୁସ୍ଥ ରହିବା ପାଇଁ ହେଲେ ଭଲ ଭଲ ଖାଦ୍ୟ ମାନେ ଯେମିତି ଅଣ୍ଡା ମାନେ ପଚା ଖାଦ୍ୟ ନ ଖାଇକି ଭଲ ଜିନିଷ ଖାଇବା ପାଇଁ କହେ